ଆମେ ଯେହେତୁ ଓଡ଼ିଶାବାସୀ ଓଡ଼ିଶାରେ ଆମର ବାରମାସରେ ତେର ପର୍ବ ହୁଏ ଆମେ ଗୃହିଣୀ ଆମେ ଘରେ ବିଭିନ୍ନ ପ୍ରକାର ପର୍ବ ପାଳନ କରିଥାଉ ଯେମିତିକି ଆମର ମାଣବସା ହେଲା ଦଶହରା ହେଲା ଯେକୌଣସି ଉପାସ ହେଲା ଆମେ ବିଭିନ୍ନ ପର୍ବରେ ବିଭିନ୍ନ ପ୍ରକାର ଭୋଗ ଆମେ ଠାକୁରଙ୍କ ପାଖରେ ଲାଗି କରିଥାଉ ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ ଆମେ ପ୍ରସ୍ତୁତ କରୁ ଆଉ ପ୍ରସାଦ ପ୍ରସ୍ତୁତ କରୁ ଆମେ ଠାକୁରଙ୍କୁ ଲାଗି ଦେବାପାଇଁ ମାଣବସା ହେଉଛି ଆମର ବଡ଼ ପର୍ବ ଆମେ ଯେତେବେଳେ ମାଣବସା କରୁ ମା' ଲକ୍ଷ୍ମୀଙ୍କୁ ସେତେବେଳେ ଆବାହନ କରୁ ଆମେ ସକାଳୁ ଗୋଟିଏ ବାଳଭୋଗ ତାଙ୍କୁ ଦେଉ ତା'ପରେ ହେଲା ଆମର ପିଠାପଣା କରି ଭୋଗ କରୁ ପୁଣି ମଧ୍ୟାହ୍ନ ବେଳେ ଆଉ ହେଲା ସନ୍ଧ୍ୟାବେଳେ ଆମେ ମା'ଙ୍କୁ ଗୁଡ଼ ପଣାରେ ତାଙ୍କୁ ଆବାହନ କରି ତାଙ୍କର ଶେଷ ଇଏ କରିଥାଉ ଏମିତି ଭାବରେ ଆମେ ଠାକୁରଙ୍କର ମା' ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥାଉ ଆମେ ଯେତେବେଳେ ଦଶହରା କରୁ ସେତେବେଳେ ଆମେ ବିଭିନ୍ନ ପ୍ରକାର ପିଠା କରି ପୂଜା କରିଥାଉ ଆଉ ଆମେ ଯେତେବେଳେ ଆମେ ଗଣେଶଙ୍କୁ ସବୁବେଳେ ପୂଜା କରୁ ଗଣେଶଙ୍କୁ ବିଭିନ୍ନ ପ୍ରକାର ଲଡ଼ୁ ଆମେ ମଧ୍ୟ ଅର୍ପଣ କରିଥାଉ ଛପନ ଭୋଗ ହେଲା ଆମର ଜଗନ୍ନାଥ ଓଡ଼ିଶା ଧାମର ଜଗନ୍ନାଥ ହେଲେ ଆମର ବଡ଼ ଠାକୁର ଆମେ ତାଙ୍କୁ ଛପନ ଭୋଗ ଲାଗି କରୁ ସେ ଛପନ ଭୋଗର କି ମହତ୍ତ୍ୱ ଆମେ ତାକୁ ସବୁବେଳେ ମା' ପ୍ରଭୁଙ୍କର ଆଶୀର୍ବାଦ ଆଉ ପ୍ରସାଦ ଭାବରେ ଗ୍ରହଣ କରି ନିଜର ନିଜର ଭବିଷ୍ୟତକୁ କେମିତି ଉଜ୍ଜ୍ଵଳମୟ କରନ୍ତୁ ଜଗାକୁ ସବୁବେଳେ ଡାକୁ ଆମେ ହେଉଛୁ ଓଡ଼ିଶାବାସୀ ଆମେ ଜଗାକୁ ନେଇ ଗର୍ବ କରୁ ସେହି ଛପନ ଭୋଗ ହେଲା ଆମର ମହାପ୍ରସାଦ ଆମେ ସେହି ମହାପ୍ରସାଦ ସେବନ କରୁ ତୃପ୍ତି ଲାଭ କରୁ